ମୁଁ ଜଳଖିଆରେ ଉପମା ଛୋଲେ ପୁରୀ ଏଗୁଡ଼ା ସବୁ ତିଆରି ହୁଏ ଯେମିତି ଆମର ଜଳଖିଆରେ ଉପମା ତିଆରି କରିବାକୁ ହେଲେ ମୋତେ ମୁଁ ସୁଜି ସୁଜି ଆଉ ଇଏ ଆମର ଯେଉଁ ଆମର ତାକୁ ଭାଜି ଦିଏ ଭାଜିକରି ଆମର ସିମେଇ ଯେଉଁଟା ଥାଏ ସେଇଟାକୁ ମଧ୍ୟ ଭାଜିକି ରଖି ଦେଇଥାଏ ଆ ସେ ଦୁଇଟାକ ମିସେଇକି ମୁଁ ଜଳଖିଆ ତିଆରି କରେ ପ୍ରଥମେ କ'ଣ କରେ ମୁଁ କଡ଼େଇରେ ସେ ଦୁଇଟାକ ତ ଭାଜିକି ରଖି ଦେଇଥାଏ କଢ଼େଇ ବସାଏ କଢ଼େଇରେ କ'ଣ କରେ ତେଜପତ୍ର ଆଉ ଘିଅ ଆଉ ଟିକିଏ ନାକୁ ଜିରା ଫୁଟଣ ଦେଇ ଦିଏ ଦେଇକି ତା'ଦେହରେ କାଜୁ ଫାଜୁ ଟିକିଏ ପକେଇଦିଏ ପକେଇକି ତା'ଦେହରେ ପାଣି ଦିଏ ପାଣି ଫୁଟି ଫୁଟିଲେ ଭାଜିକି ରଖିଥିବା ସୁଝିକି ପକାଏ ତା ଦେହରେ ସିମେଇକି ମଧ୍ୟ ପକାଏ ଆଉ ଯେଉଁ ସ୍ୱାଦ ଯଦି ଚିନି ଖାଇବାକୁ ହେଲେ ଚିନି ପକାଏ ଲୁଣ ମଧ୍ୟ ପକାଏ ତାକୁ ଭଲକି ଫୁଟେକରି ଭଲକି ରାନ୍ଧେ ରାନ୍ଧିକି ସେଇଟା ହୋଇଗଲା ପରେ ଆଉ ତା'ଦେହରେ ଟିକିଏ ମୁଁ ମୋର ଯଦି ଇଚ୍ଛା ହେଲା କେତେବେଳେ ଟିକିଏ କଲର୍ ଦେଇଦିଏ ଲାଲ ହେବା ପାଇଁ ସୁନ୍ଦର ଦେଖା ଯିବାପାଇଁ ଦେଇକି ତାକୁ କରିଦିଏ ସମସ୍ତେ ଖାଆନ୍ତି ଆଉ